ଶିକ୍ଷା ହେଉଛି ସବୁଠୁ ମୁଖ୍ୟ ଗୋଟେ ହତିଆର ଯେଉଁଟାକି ଆମେ ଆମେ ବ୍ୟବହାର କରିକି କିଛି ବି କରିପାରିବୁ ହାସିଲ୍ ତ ସେଇଥିପାଇଁ ସ୍କୁଲ୍ରେ ଯେମିତିକି ଆମର ନାମ ଲେଖା ପାଇଁ ଯେଉଁ ଆଡ଼୍ମିସନ୍ ପାଇଁ ଯେଉଁ ପ୍ରକ୍ରିୟା ରୁହେ ଅ ରୁହେ ଯେଉଁଟାକି ଛୋଟ ଛୁଆ ଯଦି ତା'ର ଯଦି ନାମ ଲେଖା ହେଉଛି ତ ଫାଷ୍ଟ ତ ତାକୁ ଗୋଟେ ଫାଷ୍ଟ ତା' ଲାଗି ଗୋଟେ ତା' ଆଡ଼୍ମିସନ୍ ପାଇଁ ତାକୁ ତା'ର ଆଧାର କାର୍ଡ଼ ଦରକାର ତା'ପରେ ତାକୁ ଗୋଟେ ତା'ର ବର୍ଷ ଦେଖାଯିବ କେଉଁ ବର୍ଷର ସେ ହେଉଛି ଯଦି ସେ ଛୋଟ ପିଲା ତ ତାକୁ ଛୋଟବେଳରୁ ଯେମିତି ଏଲ୍ କେ ଜି ୟୁକେଜିରୁ ସେମାନଙ୍କୁ ସେଇଠି ଆଡ଼୍ମିସନ୍ସ କରାଯିବ ଆଉ ବାକି ଯେତେବି ଯଦି ଅନ୍ୟ ଅନ୍ୟ ସ୍କୁଲ୍ରୁ ସେମାନେ ଆସନ୍ତି ଛୁଆ ଛାତ୍ରମାନେ ଆଡ଼୍ମିସନ୍ କରିବା ପାଇଁ ତ ସେମାନଙ୍କୁ ସେ ଜାଗାରେ ଟ୍ରାନ୍ସଫର୍ ସାର୍ଟିଫିକେଟ୍ ଦରକାର ତା'ପରେ ସେ ସ୍କୁଲ୍ର ତାଙ୍କର ପାସ୍ଆଉଟ୍ ସାର୍ଟିଫିକେଟ୍ ଦରକାର ସେଇଟା ଦରକାର ବାର୍ଥ୍ ସାର୍ଟିଫିକେଟ୍ ଦରକାର ତ ସେହି ସବୁ ଜିନିଷରେ ତାଙ୍କୁ ଯ ଜିନିଷ ଦେଲେ ଯାଇକି ତାଙ୍କର ଆଡ଼୍ମିସନ୍ ହୁଏ ଆଉ ଆଡ଼୍ମିସନ୍ କଲା ଆଡ଼୍ମିସନ୍ ତ କଲେ ଏ ସବୁ ଡକ୍ୟୁମେଣ୍ଟ୍ ଦରକାର ମାତ୍ର ଆଉ ଯେମିତିକି ତାଙ୍କ ଯେଉଁ ସ୍କୁଲରେ ସେମାନେ କରିବେ ନାମ ଲେଖା ସେ ସ୍କୁଲ୍ର ଯାହାବି ତାଙ୍କର ଫି ଥିବ ସେ ଯେତେ ସବୁ ପଇସା ଦ ଯେଉଁ ଭରା ଭରାଯିବ ତ ସେଇଟା ସେମାନେ ଦେଲେ ଯାଇକି ତାଙ୍କର ଆଡ଼୍ମିସନ୍ ଯେଉଁ ନାମ ଲେଖା ସେଇଟା ଧରାଯିବ ଆଉ ଲେଖାଯିବ ତାଙ୍କ ନାଁ ସେଇ ସ୍କୁଲ୍ରେ